ହଁ ଗୋଟିଏ ସମୟ ବିଷୟରେ କହୁଛି ଏମିତି ଗୋଟିଏ ଦିନ ଥିଲା ଜଣଙ୍କ ସହିତ ମୁଁ କାମ କରୁଥିଲୁ ଆମେ ଦୁଇ ଜଣ ମିଶିକି କାମ କରୁଥିଲୁ କିନ୍ତୁ ସେ ଝିଅଟା ଭଲ ନଥିଲା ତାର କଥାଗୁଡ଼ା ଖାଲି ଚିଡ଼ି ଚିଡ଼ି କଥା ଆଉ ସେ କାହାରି ସହିତ ଭଲ ମିଶେନି ଯାହା କହିଲେ ଖାଲି ଚିଡ଼ି ଚିଡ଼ି ହେବ କିଛି ହେମିତି କାମରେ ଭୁଲ୍ ବାହାରିବ କିଛି ଚିଡ଼ି ଚିଡ଼ି ହେବା ଆଉ ସେ ଏମିତି ଦିନେ ଆମ ଦି ଜଣଙ୍କ ଭିତରେ ଏମିତି ଝଗଡ଼ା ଦିନେ ହେଇଯାଇଥିଲା କିଛି ଯେମିତି ଯେମିତି କି ବି କିଛି ମାନେ କିଛି ନର୍ମାଲ କଥାରେ ବି ହେଲେ ସେ ଖାଲି ଟିଂହିଁ ଟିଂହିଁ ହେବ କୌଣସି କାମରେ ଯେମିତି କିଛି ଟିକେ ଭୁଲ ବାହାରିଲା କି କଣ ହେଲା ସେ ଭିତରେ ସମାଧାନ ଭିତରେ ତାର ମୁଣ୍ଡ ନଥାଏ ଦି ଜଣଯାକ ମାନେ ସିଏ ଖାଲି ଚିଡ଼ିଚିଡ଼ି ହେବ ସେଥିପାଇଁ ଦି ଜଣ ଯାକ ବହୁତ ସେ ଚିଡ଼ି ଚିଡ଼ି ହୁଏ ସେଥିପାଇଁ ବହୁତ ଝଗଡ଼ା ଲାଗି ରହିଥାଏ ଏମିତି ସେ ଯେଉଁ ଝଗଡ଼ା ଏମିତି କଲେ ମୋତେ ସେଗୁଡ଼ା କିଛି ଭଲ ଲାଗିଲା ନି ସବୁବେଳେ ଝଗଡ଼ା ହେଲେ ମୁଣ୍ଡ ଟେନସନ ରୁହେ ସେଥିପାଇଁ ଏମିତି ଦିନେ ମୁଁ ତାକୁ କହିଲି ଏମିତି କଣ ଝଗଡ଼ା ହେଉଛୁ ସବୁବେଳେ ଆଉ ଏମିତି ଝଗଡ଼ା ହେଲେ ମୁଁ ତାହେଲେ ତୁ ଅଲଗା କରିବୁ ମୁଁ ଅଲଗା ତ ଏଇଟିରେ ରହିବିନି ଅଲଗା କମ୍ପାନୀ କି ପଳେଇବି ହେଟୁ ତାପରେ ଏମିତି କହିଲି ତାପରେ ଦି ଜଣ ଭିତରେ ଆହୁରି ଝଗଡ଼ା ହେଲା ତାପରେ ଆମର ଯେଉଁ ସାର୍ ଅଛନ୍ତି ସାର୍ଙ୍କୁ ହିଁ ଜଣେଇଲି ସାର୍ ହିଁ କହିବା ପରେ ହେଟୁ ସାର୍ ସମାଧାନ କଲେ ଯେ ସାର୍ ହେଟୁ ଦି ଜଣ ଯାକୁ ବହୁତ ବୁଝେଇଲେ ହେଟୁ କହିଲେ ତାପରେ ସେ ଝିଅଟାକୁ ବୁଝେଇବା ପରେ ତାପରେ ସେ ଝିଅ ହେଟୁ ଆଉ କିଛି କହିଲାନି ତାପରେ ସେ ଆଉ ମୋତେ ବେଶି କିଛି କାମ ଆମେ ଯେଉଁ କରନ୍ତି ସେ କାମ ବିଷୟରେ କିଛି କଥା ଆମେ ହଉନି ସିଏ ତାର କାମ କରେ ମୁଁ ମୋର କାମ କରେ ଘରକୁ ଯାଉ ସେଇ ଦିନ ଆଉ ମୋତେ ବିଶେଷ କହିବା ପାଇଁ ତା ର ସାହସ ପାଏନି ସେଥିପାଇଁ ଆମେ ବେଶି ଆଉ ସେଇଠୁ ମିଶିଲୁନି